ଭାଇ ମୋବାଇଲ୍ ଦୋକାନ ମୋବାଇଲ୍ ଦୋକାନୁ କହୁଥିଲେ ଟି ଭାଇ ଏବେ ତ ସବୁ ନ୍ୟୁ ମଡ଼େଲ୍ ଫୋନ୍ ଆଇଲାଣି କଣ କେମିତି କଣ କେଉଁ ସେଟ୍ ଭଲ ରହିବ ଆଜ୍ଞା ସବୁଠାରୁ କ୍ୟାମେରା ସେଇ ପଚିଶହଜାର ଭିତରେ କ୍ୟାମେରାଟା କୋଉ କ୍ୟାମେରା ଭଲ ରହିବ ହଉ କେତେ କେତେ କଣ ପ୍ରାଇସ୍ ଆସିବ କେତେ କଣ ପ୍ରାଇସ୍ ରହିବ ଆଜ୍ଞା ଆପଣଙ୍କ ଦୋକାନକୁ କେଉଁ ଯୋଉ ନ୍ୟୁ ମଡ଼େଲ୍ କଣ ଆଇଛି କି ଆଜ୍ଞା ଆଜ୍ଞା ଆମେ ନଅଟା ବେଳକୁ ପହଞ୍ଚିବୁ ଆଜ୍ଞା ଆମର ଟିକିଏ କ୍ୟାମେରା ଟିକିଏ ଭଲ ଦରକାର ଥିଲା ନୋଟ ନୋଟ ଥ୍ରୀ କେତେ ପଡ଼ୁଛି ଏକତିରିଶ ତିରିଶ ଅଛି ସେଥିରେ କଣ କିଛି ଗିଫ୍ଟଫିଫ୍ଟ ଅଛି ଇନଷ୍ଟଲମେଣ୍ଟରେ ଏମିତି କେତେ ପଡ଼ିବ ଇନଷ୍ଟଲମେଣ୍ଟରେ ନେଲେ କେତେ ପଡ଼ିବ

ଆଜ୍ଞା ସୁଝିବାକୁ କେତେ ପଡ଼ିବ ଟୋଟାଲି ଇନଷ୍ଟଲମେଣ୍ଟରେ ନେଲେ କେତେ ଆମକୁ ଦେବାକୁ ପଡ଼ିବ ଚଉତିରିଶ ପଇଁତିରିଶ ଆଜ୍ଞା ତାପରେ ସେ ଯୋଉ ଫୋନ୍ କ୍ୟାମେରା କେତେ ଇଏ ରହୁଛି କେତେ କଣ କ୍ୟାମେରା ରହୁଛି କେତେ ରାମ୍ ର ଅଛି ଷ୍ଟୋରେଜ୍ କେତେ ଅଛି

ତାପରେ ସେ ଯୋଉ ନଥିଙ୍ଗ ର ଯୋଉ କଣ ଲାଇଟ୍ଫାଇଟ୍ ସିଷ୍ଟମ୍ ଅଛି ତ ହାଁ ତମେ ଆମକୁ କଣ ଗିଫ୍ଟ ତା ଭିତରେ ଦେବ କଣ ଅଛି ଗିଫ୍ଟରେ

ଆପଣଙ୍କ ଦୋକାନଟା କୋଉଠି ଏୟାରପୋର୍ଟ ପାଖରେ ମଲିକ୍ ଭାଇ ଦୋକାନ ଆପଣଙ୍କ ଦୋକାନ କେତେଟାରୁ ଇଏ ହେଉଛି ଖୋଲା ହେଉଛି କେତେଟାରେ ବନ୍ଦ୍ ଇଏ ହେଉଛି ସାଢେ ଦଶଟାରେ ବନ୍ଦ୍ ହେଇଯାଉଛି ଆଜ୍ଞା ଆପଣଙ୍କ ଆପଣଙ୍କ ଯୋଉ ଦୋକାନ ନାଁଟା କଣ ମଲିକି ମଲିକ୍ ଯୋଉ ମୋବାଇଲ୍ ଦୋକାନ ନା ଆଉ କଣ ତା'ର ଅଛି ହଁ ହଁ ଆଉ ହଁ ସେଠି ଲୋକ ଲୋକମାନଙ୍କୁ ପଚାରିଲେ କହି ଦେବେତ ସେଟି ତମ ଦୋକାନଟା କୋଉଠି ଅଛି

ଆମେ ଯିବୁ ଆଜି ତ ହେଇଗଲା ତିରିଶ ତାରିଖ ଆମେ ଦୁଇରେ ଯିବୁ ଆଉ

ଦୁଇଶହ ଛପନ ନବୁ ଆମେ ଆମେ ତ ଡାଇରେକ୍ଟ ଆଣିବୁ ତେଣୁ କଣ ଆମପାଇଁ ଗୋଟେ ଡିସକାଉଣ୍ଟ କରିବେ ଆଉ ହଉ ଆଜ୍ଞା ଆମେ ରଖୁଛୁ